ଆଜି କାଲି କୃଷକମାନଙ୍କ ପାଇଁ ନାହାତି ପଶୁୁପାଳନ କରିବା ନାହାତି ଆବଶ୍ୟକ ଯେମିତି କି ପଶୁ ରଖିଲେ ହଳ କରିବେ ଖତ ବାହାରିଲେ ନେଇକି ବିଲରେ ପକାଇବେ ସେହିପରି କି ବିଭିନ୍ନ କାର୍ଯ୍ୟ ପାଇଁ ଆମେ ପଶୁପାଳନ କରିବା ନାହାତି ଆବଶ୍ୟକ ତେଣୁ ପଶୁମାନଙ୍କୁ ଯଦି ଆମେ ପାଳନ କରିବା ସେମାନଙ୍କର ରହିବା ସ୍ଥାନ କିପରି ହବା ଦରକାର ମାନବୀୟ ମାନବ ମଣିଷମାନେ ଯେମିତି ଆମର ରହୁଛନ୍ତି ଘରେ କିଛିଟା ଜିନିଷ ଆମ ଉପକରଣ ରହୁଛି ସେମିତି ଗୋରୁଗାଈ ରଖିବା ଯାଗାରେ ଆମର କିଛି ଉପକରଣ ରହିବା ଦରକାର ତାଙ୍କ ପାଇଁ ସେମିତି ଘର ହୋଇଥିବା ଦରକାର ଯେମିତିକି ସେ ଭେଣ୍ଟିଲେସନ୍ ପାଉଥିବେ ଯେମିତି କି ଭଲ ପବନ ଆସୁଥିବ ଛାଇ ହଉ ଥିବ ଖରା ଅଳ୍ପ ପଡ଼ୁଥିବ ବେଶୀ ଗରମ ଲାଗୁ ନ ଥିବ ନିଶ୍ୱାସ ପ୍ରଶ୍ୱାସ ଭଲରେ ନେଇ ପାରୁଥିବେ ଭଲ ଭାବରେ ଶୋଇପାରୁଥିବେ ଆବେଡ଼ା ଖାବେଡ଼ା ହୋଇ ନ ଥିବ ଏହି ସବୁ ଯେମିତି ମଣିଷମାନେ ଆମେ ରହୁଛନ୍ତି ସେମିତି ପଶୁପକ୍ଷୀ ମାନଙ୍କୁ ରଖିବା ନିହାତି ଦରକାର ଯେମିତି କି ତାଙ୍କ ସ୍ଥାନ ସଫା ସବୁବେଳେ ରହୁଥିବା ସେ ରହୁଥିବା ସ୍ଥାନ ସବୁବେଳେ ସଫା ରହୁଥିବ ସେ ଖାଇବା ଯେଉଁ ପାତ୍ରରେ ଖାଉଛନ୍ତି ସେ ପାତ୍ରଟିକୁ ସବୁବେଳେ ସଫା ରଖୁଥିବେ ସେମିତି ହେଲେ ପଶୁପକ୍ଷୀମାନେ ଭଲ ଭାବରେ ରହିବେ ଆଉ ଆମର ଯେ କୌଣସି ଆମେ ସ୍ୱାର୍ଥ ପୂରଣ ପାଇଁ ତାଙ୍କୁ ରଖୁଛନ୍ତି ସେ ସବୁ ଆମର ପୂରଣ ହୋଇପାରିବ